ମୁଁ ବହୁତ ସାରା ଜାଗା ଯାଇଛି ବୁଲିବା ପାଇଁ ପରିଦର୍ଶନ କରିବା ପାଇଁ କିନ୍ତୁ ଆମର ପୁରୀ ଜାଗାଟା ହେଉଛି ସବୁଠାରୁ ସ୍ମରଣୀୟ ଆଉ ଆକର୍ଷଣୀୟ ଆଉ ସେ ଜାଗା ପୁରୀ ହେଉ ଆଉ କୋଣାର୍କ ହେଉ ଏସବୁ ପୁରା ଆକର୍ଷଣୀୟ କାରଣ ଆମର କୋଣାର୍କରେ ସବୁ ଯେତିକି ସବୁ ପଥର ଖୋଦନ ହେଇଛି ଏ ସବୁ ଯେମିତି ହେଲେ କିଛି ଜାଣିବା ଜିନିଷ ଆଉ କିଛି ଶିଖିବା ଜିନିଷ ମଧ୍ୟ ଆଉ ପୁରୀ ଆମର ସମୁଦ୍ରକୂଳ ସମୁଦ୍ରକୂଳ ଆଡ଼େ ବୁଲିଆସିବା ମୁଁ ସମୁଦ୍ରକୂଳରେ ବସିବା ଆଉ ଠାକୁରଙ୍କୁ ଦେଖି ଦର୍ଶନ କରିବା ଏ ସବୁ ବହୁତ ଆକର୍ଷଣୀୟ ହୋଇଥାଏ ଆଉ ବହୁତ ମଧ୍ୟ ଭଲ ଲାଗିଥାଏ ବାରମ୍ବାର ଇଛା ହଉଥାଏ ଯେ ମୁଁ ଆଉ ଥରେ ଯାଆନ୍ତି କି ଆଉ ଥରେ ଟିକେ ଯାଆନ୍ତି କି ମତେ ଆଉ ଥରେ ସୁଯୋଗ ମିଳନ୍ତାକି ଯିବା ପାଇଁ ମୁଁ ଆଉ ଥରେ ବୁଲିଆସନ୍ତି ଆଉ ତାର ଯେଉଁ ପୁରୀ ବେଳାଭୂମି ପୁରୀ ସ୍ୱର୍ଗଦ୍ୱାର ଆଉ ପୁରୀ ଯେଉଁ କି ପୋଖରୀ ଗୋଟେ ଆଉ ଗୋଟେ ଅଛି ମୋର ମନେ ପଡ଼ୁନି ଠିକ୍ ସେ ସେଇଠି ଗାଧେଇବା ପାଇଁ ବି ବହୁତ ଭଲ ଲାଗେ ତେଣୁ କରି ମତେ ପୁରୀ ଯିବା ପାଇଁ ବହୁତ ଭଲ ଲାଗେ ସବୁ ଜାଗା ବୁଲୁ କିନ୍ତୁ ପୁରୀଟା ମତେ ବାରମ୍ବାର ବାରମ୍ବାର ଯିବା ପାଇଁ ଆକର୍ଷଣୀୟ କରିଥାଏ